ମୋର ପ୍ରିୟ ଅଭିନେତା ବାବୁସାନ ସିଦ୍ଧାନ୍ତ ଏବଂ ଅଭିନେତ୍ରୀ ଅର୍ଚ୍ଚିତା ଏବଂ ବର୍ଷା ସେମାନଙ୍କ ହିରୋ ଏବଂ ହିରୋଇନ ରୋଲକୁ ଦେଖିବା ପାଇଁ ମୋତେ ଭାରି ପସନ୍ଦ ଲାଗେ ଏହା ଏହା ମଧ୍ୟ ଏହାପରେ ତାଙ୍କର କମେଡ଼ି ସିନ ବି ମଧ୍ୟ ଦେଖିବାକୁ ଭାରି ଭଲ ଲାଗେ ସେ ଫିଲ୍ମରେ ଗୁଣ୍ଡା ମାନଙ୍କୁ ଯେପରି ଯେପରି ଭାବରେ ଫାଇଟିଙ୍ଗ କରି ତାଙ୍କ ହିରୋଇନକୁ ବଞ୍ଚେଇଥାନ୍ତି ଏବଂ ଫ୍ୟାମିଲିକୁ ବଞ୍ଚେଇଥାନ୍ତି ସେଗୁଡ଼ାକୁ ଦେଖିବାକୁ ମୋତେ ଭାରି ପସନ୍ଦ ଲାଗେ ସିଦ୍ଧାନ୍ତ ଏବଂ ଅନୁଭବର ଫିଲ୍ମରେ ଯେପରି ରୋଲ କରନ୍ତି ଯେପରିକି ଏକ ରିଏଲ ଲାଇଫରେ ଜଣେ ମଣିଷ ତା' ଫ୍ୟାମିଲିକୁ ନେଇ ସ୍ଟ୍ରଗଲ କରିଥାଏ ଏହାକୁ ଦେଖିବା ପାଇଁ ମୋର ଦେଖିବାକୁ ମୋତେ ଭାରି ପସନ୍ଦ ଲାଗେ ଏହା ସହିତ ତାଙ୍କୁ ବହୁତ ଲୋକମାନେ ବି ପସନ୍ଦ କରିଥାନ୍ତି